ଆମର ଦୋକାନରେ ସବୁ କ୍ୟାପଚର୍ ଯାକ ଭଲ କିନ୍ତୁ ହଁ ଏବେ ରିସେଣ୍ଟଲି ଦୁଇଜଣ ଆସିଥିଲେ ନେଇକି ଯାଇଛନ୍ତି ଆଉ ଗ୍ୟାରେଣ୍ଟି ବି ରହିଛି ବର୍ଷକର ଗ୍ୟାରେଣ୍ଟି ରହିଛି ଆଉ ତା'ପରେ ଯଦି ବି କେତେବେଳେ ଧର ବର୍ଷକ ପୂର୍ବରୁ ଯଦି କ'ଣ କିଛି ଖରାପ ହେଲା ଆପଣ ଆମର ବି ଲୋକ ଅଛନ୍ତି କହିଲେ ସେ ଯାଇକି ସଜାଡ଼ି ଦେଇକି ପଳାଇ ଆସିବେ କିଛି ଅସୁବିଧା ନାହିଁ ଆପଣ ଯାଇକି ଥରେ ଟ୍ରାଏ କରନ୍ତୁ ରେଟ୍ ଯେମିତି ମାନେ ଆଭେରେଜ୍ ରେଟ୍ ମାନେ ତା'ର ହଁ ମ୍ୟାକ୍ସିମମ୍ ପ୍ରାଇସ୍ ନାହିଁ ମିନିମମ୍ ଯେମିତି ମାର୍କେଟ୍ରେ ଚାଲିଛି ସେହି ଅନୁସାରେ ଆପଣ ଆସନ୍ତୁ ଦେଖନ୍ତୁ ଜିନିଷ ସେମିତି ଆମେ କେତେବେଳେ ଶହେ ଦୁଇଶହ ଏମିତି ଏପଟ ସେପଟ କରି ପାରିବାନି କି କରି ପାରିବା ଆପଣ ଟିକେ ଆସିକି ଜିନିଷ ଦେଖନ୍ତୁ ହଁ ହଁ ଏ ସର୍ଭିସ୍ ଆପଣଙ୍କର ଗ୍ୟାରେଣ୍ଟି କାର୍ଡ଼ ରହୁଛି ତା ସହିତ ଆପଣ ପାଞ୍ଚବର୍ଷ ସର୍ଭିସ୍ ରହୁଛି ଯଦି ଇନ୍ କେସ୍ କେଇଟି କ'ଣ ଖରାପ ହେଲା ଆପଣ ଥରୁଟେ କଲ୍ ଟିଏ କରିଦେବେ ଆମ ଲୋକ ଯାଇକି ବାସ ସଜାଡ଼ି ଦେଇକି ପଳାଇ ଆସିବେ କିଛି ଅସୁବିଧା ନାହିଁ ହଁ ହଁ ଠିକ୍ ଅଛି ହଁ ହଁ ଏହି ବହୁତ ଲୋକ ଏଇଠି ନେଇଛନ୍ତି ଏମାନେ ହଁ ହଁ ଏହି ମାର୍କେଟ୍ ପାଖରେ ବି ବହୁତ ଲୋକ ନେଇଛନ୍ତି ହଁ ହଁ ହଁ ଆଜ୍ଞା ସବୁପ୍ରକାର ଇଲୋକ୍ଟ୍ରୋନିକ୍ସ ଜିନିଷ ସବୁ ଅଛି ହେଲା ଆପଣ ଯାହା ଖୋଜିବେ ପାଇବେ ତା'ପରେ ଏବେ ଖରା କୁଲର୍ ଅଛି ଏ ସି ଅଛି ଆଉ ସବୁ ବିଭିନ୍ନ ନୂଆ ମଡ଼େଲ୍ରେ ସବୁ ଆସିଛି ଏବେ ଅଟୋ କଟ୍ରେ ଆଉ କିଛି ଅଛି କି ନାହିଁ ଇଲେକ୍ଟ୍ରୋନିକ୍ସ ଜିନିଷ ସବୁ ଭର୍ତ୍ତି ଅଛି ଆପଣ ଯେଉଁଟା ଆଉ ପ୍ରାଇସ୍ ବି ମାନେ ଠିକ୍ ଆଭେଲେବୁଲ୍ ପ୍ରାଇସ୍ ଆମେ ବେଶୀ ହାଏଷ୍ଟ୍ ରଖି ନଉ ମାନେ ସମସ୍ତଙ୍କୁ ସୁହାଇଲା ଭଳିଆ ପ୍ରାଇସ୍ ରହିଛି କାଇଁକି ନା ଆପଣ ଆସିକି ଦେଖନ୍ତୁ ହଁ ଦୋକାନ ଆମର ସକାଳ ଆଠରୁ ଖୋଲା ରହୁଛି ରାତି ଦଶ ପର୍ଯ୍ୟନ୍ତ ଖରାବେଳ ଟିକେ ଆମର ଗୋଟେ ପିଲା ରହୁଛି ଜଗୁଛି ସବୁବେଳେ ଆଉ ଆପଣ କହିଲେ ଆମେ ସାଙ୍ଗେ ସାଙ୍ଗେ ସେଇଠି ପଛପଟେ ଆମ ଘର ଅଛି କହିଲେ କଲ୍ କରିଦେଲେ ଆମେ ପଳାଇ ଆସିବୁ କିଛି ଅସୁବିଧା ନାହିଁ ଆଜ୍ଞା ହଁ ହଁ ହଁ ଗାଡ଼ି ବ୍ୟବସ୍ଥା ଅଛି ହଁ ଆପଣଙ୍କ ଗାଡ଼ି ବ୍ୟବସ୍ଥା ଅଛି ଆମେ ବି ଗାଡ଼ିରେ ଯଦି ଆପଣ ମାନେ ଯଦି ନିଜେ ତ ନେଇପାରିବେ ଠିକ୍ ଅଛି ଯଦି ନହେଲା ଆମେ ଗାଡ଼ି ନେଇକି ଛାଡ଼ି ଦେଇକି ପଳାଇ ଆସୁଛୁ ପଇସା ମଧ୍ୟ ଆମ ତରଫରୁ ଆମେ କିଛି ମ୍ୟାନେଜ୍ କରୁଛୁ ଲୋକ ବି ଅଛନ୍ତି ଆମେ ଲୋକ ଦେଖିକି ସେମିତି କରୁ ମାନେ ଯଦି ଟିକେ ମାନେ ମିନିମମ୍ ଷ୍ଟାଣ୍ଡାର୍ଡ଼ର ଲୋକ ଥିବେ ଯାହାର ଟିକେ ପଇସା ପତ୍ର ଟିକେ କମ୍ ଥିବ ତେଣୁ ତା'କୁ ଆମେ କିଛି ବି ମାଇନସ୍ କରିକି ଦେଉଛୁ ଆଉ ଲୋକ ବି ଅଛନ୍ତି ଲୋକ ବି ଅଛନ୍ତି ନେଇକି ପହଞ୍ଚାଇଦେବେ ଆପଣଙ୍କ ଘରେ ବି ଫିଟିଂ କରିଦେଇ ପଳାଇ ଆସିବେ କିଛି ଅସୁବିଧା ନାହିଁ ହଁ ହଁ ହଁ ଏବେ ସମର୍ ପାଇଁ ଆସିଛି ଏଇଠି ଯେହେତୁ ଟିକେ ମାନେ କମ୍ ଚାଲିଛି ତେଣୁ ଯଦି ଆପଣ ଭଲ ଜିନିଷ ଦେଖିକି ଅର୍ଡ଼ର୍ କରି ଦିଅନ୍ତେ ତା'ହେଲେ ଆମେ ଗୋଟେ ପନ୍ଦର ଦିନ ଭିତରେ ଆମେ ଆଣିକି ଦେଇଦେବୁ ସେଇଠି ଆମର ହଁ